ଆଜିକା ଦିନମାନଙ୍କରେ ଟେକ୍ନୋଲୋଜିର ଅଗ୍ରଗତି ହେଇଛି ସତ କିନ୍ତୁ କ୍ଷତିକାରକ ଅନେକାଂଶରେ ଦେଖାଦିଏ ଯେତେ ସମୟ ଟେକ୍ନୋଲୋଜି ବ୍ୟବହାର କରାଯାଏ ପ୍ରଥମତଃ ଆଇସାଇଟ୍ ଡିଫେକ୍ଟ୍ ହୁଏ ଦ୍ୱିତୀୟତଃ ସ୍ୱାସ୍ଥ୍ୟ ପ୍ରତି ତା'ର ରେ ରଶ୍ମିଗୁଡ଼ିକ ପଡ଼େ

ଟେକ୍ନୋଲୋଜି ବହୁ ସମୟ ବ୍ୟବହାର କରି ବ୍ୟବହାର କରିବା ଦ୍ୱାରା ମଣିଷର କିଛିକାଂଶରେ ପାର୍ଶ୍ୱ ପାର୍ଶ୍ଵପ୍ରତିକ୍ରିୟା ଦେଖାଦେଇଥାଏ